ହଁ ମୁଁ ଭାବୁଛି ବିଦ୍ୟାଳୟ ଶିକ୍ଷାଦାନ ପରେ ଉଚ୍ଚ ଶିକ୍ଷା ନିହାତି ରହିବା ଦରକାର ପାର୍ବନିକ ବିଦ୍ୟା ବ୍ୟବସାୟ ଅନୁସାରେ ଶିକ୍ଷାର କୌଣସି ସମାପ୍ତ ନାହିଁ ଆମେ ଯେତେ ବିଦ୍ୟାଳୟ ପାଠ ପଢ଼ିବା ସହିତ ଆମେ ଉଚ୍ଚ ଉଚ୍ଚ ବିଦ୍ୟାଳୟ ପାଠ ପଢ଼ିବା ସହିତ ଆଗକୁ ବଢ଼ିବା ଦରକାର କାରଣ ଶିକ୍ଷାର କୌଣସି ସମାପନ ନାହିଁ ଆମେ ଶିକ୍ଷା ପାଠ ପଢ଼ିଥିଲେ ବୋଇଲେ ଭଲ ଚାକିରି ମଧ୍ୟ କରିପାରିବା ଗୋଟିଏ ଭଲ ଗୋଟିଏ ଶିକ୍ଷକ ଟିଏ ହୋଇପାରିବା ଶିକ୍ଷାଦାନ ପରେ ଗୋଟିଏ ଭଲ ଶିକ୍ଷକ ଶିକ୍ଷକଟିଏ ହୋଇକି ଜଣକୁ ଆମେ କିଛିଟା ଗୋଟିଏ ସା କହିପାରିବା ଆଉ ଏତିକି ଆଉ ଛୋଟିଆ ଗୋଟିଏ ଅନୁଭୁତି ଅଛି ଶିକ୍ଷାଦାନ ପାଇଁ ଗୋଟିଏ ଟ୍ୟୁସନ୍ ଟିଏ କରିବାକୁ ଗଲେ ଛୋଟ ପିଲାମାନଙ୍କୁ ଗୋଟିଏ ଶିକ୍ଷାଦାନ ପାଇଁ ଆବଶ୍ୟତା ଅଛି କାରଣ ଶିକ୍ଷାଦାନ ଆମେ ତାଙ୍କୁ ଯଦି ଶିକ୍ଷାଦାନ ଦେଇଥିବା ସେମାନେ ଆମ ଆମ ପରେ ପରେ ସେମାନେ ଗୋଟିଏ ନୂଆ ଶିକ୍ଷକ ଟିଏ ହୋଇପାରିକି ଆଉ ଜଣଙ୍କୁ ଶିକ୍ଷାଦାନ ଦେଇପାରିବେ